ଦୁଇ ଲକ୍ଷ ଦୁଇ ହଜାର ଦୁଇଶହ ବାଇଶ ଦଶ ହଜାର ପାଞ୍ଚଶହ ତେଇଶ ନଅ ହଜାର ନଅଶହ ଅନେଶୋତ ଏକ ହଜାର ଏକଶହ ଏଗାର ଛଅ ହଜାର ସାତଶହ ବୟାଳିଶ